ଦଶରୁ ଦଶଲକ୍ଷ ଭିତରେ ସଂଖ୍ୟା ଗୁଡ଼ିକ ହେଲା ନଅଶହ ଅନେଶତ ଆଠ ହଜାର ଛଅସ୍ତରୀ ନଅହାଜର ନଅଶହ ଅନେଶତ ପାଞ୍ଚ ଲକ୍ଷ ସତୁରି ହଜାର ପାଞ୍ଚ ଲକ୍ଷ ପଚାଶ ହଜାର